ଆଜିକାଲି ପ୍ରାୟତଃ ସମସ୍ତେ ୟୁଟ୍ୟୁବ୍ ହୱାଟ୍ସଆପ୍ ଗୁଗଲ୍ ଇନ୍ଷ୍ଟାଗ୍ରାମ୍ ଫେସ୍ବୁକ୍ ଇତ୍ୟାଦି ସବୁ ଆପ୍ ଗୁଡ଼ାଏ ବ୍ୟବହାର କରୁଛନ୍ତି ଏବଂ ସ୍ମାର୍ଟ୍ଫୋନ୍ରେ କିଛି ଫାଇଦା ଅଛି ଓ କିଛି କ୍ଷତି ବି ଅଛି ଯେମିତି ଛୋଟ ପିଲାଙ୍କ ପାଇଁ ଗେମ୍ଗୁୁଡ଼ାକ ଅଛି ସେଗୁୁଡ଼ାକ ତାଙ୍କର ବ୍ରେନ୍ ଲସ୍ କରୁଛି ତାଙ୍କେ କ୍ଷତି କରୁଛନ୍ତି ଆଉ ଆମର କିଛି ଗୁଗଲ୍ସରେ ଆମେ ଯେମିତି କିଛି କୋଶ୍ଚିନ୍ ଡାଉଟ୍ ଥିଲେ ମଧ୍ୟ ଆମେ ତାଙ୍କୁ ସେସବୁ କୋଶ୍ଚିନ୍ର ଆନ୍ସାର୍ ଖୋଜିପାରୁଛୁ ଏହିସବୁ ପାଇଁ ଏକ ତରଫ ତ ମୋବାଇଲ୍ ଭଲ ଆଉ ଆଉ ତ ଆଉ ଗୋଟେରେ ମୋବାଇଲ୍ ଖରାପ ବି ହୋଇପାରେ ଯେମିତି ଛୋଟ ପିଲାଙ୍କ ପାଇଁ ମୋବାଇଲ୍ଟା ଏକ୍ଚୁଲିରେ ଖରାପ କାହିଁକିନା ତାଙ୍କେ ଭଲ ଭିଡ଼ିଓ କିଛି ଦେଖିବିନି ସେମାନେ ଖାଲି ଗେମ୍ସଗୁଡ଼ାଏ ଖେଳିବେ ସେଥିପାଇଁ ତାଙ୍କର ଆଇ ବି ଆଖିର ବି ଦୃଷ୍ଟି ନଷ୍ଟ ହେଉଛି ସେଥିପାଇଁ ତାଙ୍କ ପାଇଁ ଏଇ ସବୁ ଆପ୍ଗୁଡ଼ା ଖରାପ କିନ୍ତୁ ବଡ଼ ପିଲାମାନଙ୍କ ପାଇଁ ଏସବୁ ଭଲ ଅଛି ଯେମିତି ଷ୍ଟୁଡ଼େଣ୍ଟ୍ ଷ୍ଟୁଡ଼େଣ୍ଟ୍ମାନଙ୍କ ପାଇଁ ଷ୍ଟୁଡେଣ୍ଟ୍ମାନଙ୍କୁ ଯଦି କିଛି ବୁଝାନପଡ଼ିବ କ୍ଲାସ୍ରେ ସେମାନେ ଘରେ ଆସିବି ମୋବାଇଲ୍ ଦ୍ୱାରା ସେସବୁ ବୁଝିପାରିବେ ଏହିସବୁ ପାଇଁ ମୋବାଇଲ୍ ଭଲ ଅଟେ ଆଉ ଖରାପ ବି ଅଟେ ଯିଏ ଯେମିତି ଚଲାଇବା ପାଇଁ ଚେଷ୍ଟା କରିବେ ସେମିତି ଭଲ